ଓଡ଼ିଆ ଭାଷା ହେଉଛି ଆମର ଓଡ଼ିଶାର ମାତୃଭାଷା ଯାହା ବହୁତ ସହଜ ହୋଇଥାଏ ଶିଖିବା ପାଇଁ ଓ ଏହା ବହୁତ ସହଜ ତେଣୁ ଛୋଟ ଛୋଟ ପିଲାମାନଙ୍କୁ ଛୋଟବେଳୁ ହିଁ ଶିଖାଇବା ଉଚିତ